କ୍ରୀଡ଼ାରୁ ସଫଳତା ହେଲେ ଆମକୁ ବହୁତ ଖୁସି ଲାଗେ ଆନନ୍ଦ ଲାଗେ ସମସ୍ତଙ୍କଠୁ ସମ୍ମାନ ମିଳେ ଆଉ କିନ୍ତୁ କ୍ରୀଡ଼ାରେ ଆମର ବିଫଳତା ହେଲେ ଆମକୁ ବହୁତ କଷ୍ଟ ଦେଇଥାଏ ତଥାପି ଆମକୁ ଆମର ଯେଉଁ ଦୁର୍ବଳତାଟା ଭିତରେ ରହିଯାଇଥାଏ ତ ଆମକୁ ସେ ଅଧିକରୁ ଅଧିକ କେମିତି ଆମେ ଭଲ କରିବାରେ ସେ ଆମକୁ ଆଗ୍ରହ ଆମକୁ ମନୋବଳ ସୃଷ୍ଟି କରେ ତ ଆମ ବିଫଳତା ହେବା ଦ୍ୱାରା ଆମକୁ ଆମେ ଆହୁରି ବି ଅଧିକ ପରବର୍ତ୍ତୀ ସମୟରେ ଆମେ ଅଧିକରୁ ଅଧିକ ଟିକେ ଭଲ କରିବା ପାଇଁ ମଧ୍ୟ ଆମକୁ ସାହାଯ୍ୟ କରିପାରେ ତେଣୁ ସଫଳତା ବିଫଳତା ଦୁଇ ଦୁଇ ଭିତରେ ସଫଳତାର ବି ଯେମିତି ଗୋଟେ ମୂଲ୍ୟ ରହିଛି ବିଫଳତାର ବି ମୂଲ୍ୟ ରହିଛି ବିଫଳତା ଦ୍ୱାରା ବି ଆମକୁ ଭିତରେ ଦୁର୍ବଳତା ରହିବା ଦ୍ୱାରା ସେ ଅଧିକ ଆମକୁ ଭଲ କରିବାରେ ସାହାଯ୍ୟ କରିଥାଏ